ଆମ ଅଞ୍ଚଳରେ ଚାରିରୁ ପାଞ୍ଚ ଭିନ୍ନ ଭିନ୍ନ ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ଯେଉଁମାନେ କି ଆମ ନିଜର ସାଂସ୍କୃତିକ ଗୋଷ୍ଠୀ ମଧ୍ୟରେ ଦଣ୍ଡ ନୃତ୍ୟ ଯେଉଁଟାକି ଆମ ହିନ୍ଦୁ ଧର୍ମର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଶ୍ଲିଷ୍ଟ ଅଛନ୍ତି ସେଥିମଧ୍ୟରୁ ଅନ୍ୟ ଲୋକ ମଧ୍ୟ ଆମ ଅଞ୍ଚଳରେ ବସବାସ କରୁଛନ୍ତି ଯେଉଁଟାକି ଆମ ସଂସ୍କୃତି ଭିତରେ ତ ସେମାନେ ପଦକ୍ଷେପ ନେଇନାହାନ୍ତି ସେମାନେ ଆମ ସଂସ୍କୃତିକୁ ଜାଣିବା ପାଇଁ ମୁଁ ତାଙ୍କ ସହିତ ପାଞ୍ଚରୁ ଛଅଥର କଥାବାର୍ତ୍ତା ହେଇଛି ସେ ଆମ ସଂସ୍କୃତିକୁ ବହୁତ ଭଲ ପାଆନ୍ତି ଏବଂ ବହୁତ ଭଲ ପାଇବା ଦେଇଛନ୍ତି